ନମସ୍କାର କିଏ କହୁଛନ୍ତି ସାର୍ ମୁଁ ଧନିଆ ପତ୍ର ଗାଁ କ'ଣ ହୋଇଛି ସାର୍ ଖାଇବୁ କ'ଣ ଦେଶୀ ଔଷଧ ସାର୍ ହଁ ହଁ ହେଲେ ଏବେ ଆପଣ କ'ଣ ମେଡିକାଲ୍ କୋଉ ସେ ପାଖରେ ଦେଖେଇଲେ କି କ'ଣ ଅ ମେଡିସିନ୍ ପତର କ'ଣ ଦେଇଥିଲେ ଦେଇଥିଲେ ଖାଇଥିଲି କଣ୍ଟିନ୍ୟୁଅସଲି ତାପରେ ଯେ ବାକି ଏବେ କଥା ହେବାକୁ ପାରୁଛନ୍ତି ତ କ'ଣ ଖାଇଛନ୍ତି କି ନାଇ ଆଜି ପେସେଣ୍ଟ ହାଁ ହାଁ ହେଲେ ହସ୍ପିଟାଲ୍ରେ ଆମର ସରକାର ଯେତେ ସୁବିଧା ଦେଉଛନ୍ତି ଯାହାକି ଆମର ବେଡ୍ ତାଙ୍କର ଖାଇବା ବ୍ୟବସ୍ଥା ଆଉ ତାଙ୍କର ଷ୍ଟେଟ୍ମେଣ୍ଟ ଅପରେସନ୍ ବି ଫ୍ରି ଆଉ ଯଦି ବୀମା କାର୍ଡ୍ ଅଛି ବୋଇଲେ ବୀମା କାର୍ଡ୍ରେ ସବୁ କିଛି ଫ୍ରି ଅଛି ଲାଟିନ୍ ବାଥରୁମ୍ ହାଁ ଆସିଛନ୍ତି ତାଙ୍କେ ନାଇଁକି କୋଉ ରବିବାରେ କୋଉ ଡକ୍ଟର ସେମିତି କିିଛି ଅଛନ୍ତି ଗୋଟେ ପନ୍ଦରଟା ଡକ୍ଟର ଅଛନ୍ତି ହେଲା ଅପରେସନ୍ ପାଇଁ ଅଲଗା କି ଭିନ୍ନ ଭିନ୍ନ ରୋଗମାନ ପାଇଁ ଅଲଗା ଅଲଗା ଡକ୍ଟରମାନେ ସରକାର ତରଫରୁ ଆସିଛନ୍ତି ବାହାରକୁ ବୁଝି ପାରିଲ ରେଜିଷ୍ଟ୍ରେସନ୍ମାନେ ତୁମର ଡକ୍ୟୁମେଣ୍ଟ୍ କ'ଣ ଅଛି ପରା ସବୁ ଇଏ ଆଧାର କାର୍ଡ୍ ପେସେଣ୍ଟ୍ର ଆଧାର କାର୍ଡ୍ ଆରେ ତାଙ୍କର ପାସ୍ଫଟୋ ହେଉଛି କୋଡ଼ିଏଟା ବୁଝିପାରିଲେ କି ନାଇଁ ତାପରେ ତ ଆଧାର କାର୍ଡ଼ର ନମ୍ୱରଟି କୁହ ଟିକେ ଟିକେ ଆଉ ଥରେ କୁହନ୍ତୁ ତିନି ଦୁଇ ଛଅ ପାଞ୍ଚ ଆଠ ଚାରି ଦୁଇ ସାତ ପାଞ୍ଚ ଛଅ ତିନି ଦୁଇ ନବୀନ ହରିଜନ ତ ନବୀନ ହରିଜନ ହଁ ହଁ ତାଙ୍କ ଭାଇ ତୁମେ ତାଙ୍କ ଭାଇ କି ଠିକ୍ ଅଛି ଠିକ୍ ଅଛି ହେଲେ କେବେ ଆସିବ ହେଲେ ହଁ କାଲିକୁ ଆଣିଲେ ବି ହେବ ବାକି ଏବେ ଭଲ ଅଛନ୍ତି ଟିକେ ହଉ ହଁ ହଁ ଆଉ ହଉ ଠିକ୍ ଅଛି ନମସ୍କାର